ଆମେ ଗେଣ୍ଡୁ ଫୁଲ ଗୋଲାପ ଫୁଲ ଟଗର ଫୁଲ ରଟ ଫୁଲ କଲାଦୁଦୁରା ଫୁଲ ଏ ଫୁଲ ମାନେ ଚାଷ କର୍ବାର୍ ଲାଗି ପସନ୍ଦ୍ କର୍ସୁଁ କାହିଁକିନା ମାନେ ଇ ଫୁଲମାନେ ଭଗବାନଙ୍କ ପାଖରେ ଇଟା ସମର୍ପଣ ବି କରାଯାଏ ବହୁତ ଭଲ ଲାଗେ ଆଉ ତା ସାଥିରେ ମନ୍ଦାର ଫୁଲ ମନ୍ଦାର ଫୁଲ ଦେବୀମାନଙ୍କୁ ବି ଦିଆଯାଏ ଆଉ ଦେବତାମାନଙ୍କୁ ବି ଦିଆଯାଏ ମନ୍ଦାର ଫୁଲ ବହୁତ ଭଲ ଚାଷ କରିଲେ ବି ସେଟା ବହୁତ ଭଲ ମାନେ ସେ ଫୁଲଟା ନେଇକି ମା'ଙ୍କର ପାଖରେ ଚଢ଼େଇ ପାର୍ବ ଆଉ ମହାଦେବଙ୍କ ପାାଖରେ ବି ଚଢ଼େଇ ପାର୍ବେ ଭଲ ମାନେ ହେଉଛି ଆମର ଆମେ ଯେଉଁ ଚାଷ କରୁଛୁ ଟମାଟୋ ଚାଷ ବାଇଗଣ ପଟାଟୋ ଆଉ ମାନେ ଲେସୁନ୍ ପିଆଜ ରସୁଣ ପିଆଜ ଆଉ ଆମର ବହୁତ ଅନେକ ପ୍ରକାର ବାଇଗଣ ଯେମିତିକି ଭେଣ୍ଡି ଏମିତି ବହୁତ ପ୍ରକାର ଗୁଆସେମି ଏମିତି ବହୁତ ପ୍ରକାର ଚାଷ ହେଉଛି ଏହି ଚାଷମାନେ ଖାଇବା ପାଇଁ ବହୁତ ବହୁତ ଭଲ ଦେହ ପାଇଁ ହିତକାର ଏଇ ଜିନିଷ ମାନେ ବିକ୍ରି ବି ଭଲ ହେଉଛି ମାନେ ଖାଇବ ଖାଇବା ପାଇଁ ହିତକର ତ ଅଛି ଆଉ ବି ବିକ୍ରି ବି ହେଉଛି ସେଥିରୁ ଯଦି ମାନେ ଦୁଇ ଟ ମାନେ କିଛି ପଇସା ରୋଜଗାର ହେଉଛି ପଇସା ସେଇ କାମ କରିକି ପେଟ ବି ପୋଷିଥାଉ ଆମେ ଗଛ ଲଗାଇକି ପନିପରିବା ଗଛ ଫଳ ଗଛ କଦଳୀ ଗଛ ବି ତା ସାଥିରେ ଲଗାଇ ଲଗେଇଥାଉ ଅମୃତଭଣ୍ଡା ଯେଉଁଟା କଲରା ଗଛ ସେ ମିର୍ଚା ମିର୍ଚା ଗଛ ବି ତା ସାଥିରେ ଆଉ ବି ଫଳ ଗଛ ମାନେ ଆମେ ଲଗାଇଥାଉ କମଳା ଗଛ ଲେମ୍ବୁ ଗଛ ଏଇଟା ମାନେ ବହୁତ ଶରୀର ପାଇଁ ହିତ ହିତକର ଆଉ ଏଇଟା ମାନେ ବିକ୍ରି ବି ହେଉଛି ବିକ୍ରି ହେଲେ ଦୁଇ ପଇସା ଭଲ ମିଳୁଛି ବି ଖାଇବା ପାଇଁ ବହୁତ ବଢ଼ିଆ ଲୋକ ତାଙ୍କୁ ପସନ୍ଦ ବି କରୁଛନ୍ତି